ହଁ ରାନୁ ତୁ କଣ ଜାଣିପାରୁନୁ ନାଁ କଣ ମ ହାଁ ନମ୍ବର ସେଭ୍ କରିନୁ କି ଆରେ ହଁ ଯେ ମୁଁ ଗଲାଥରକ ଯାଇଥିଲି ଯେ ସେ ହୋଟେଲ ରେ ଭଲ ଖାଇବା ଦେଇ ନଥିଲେ ତ ଭଲ ଖାଇବା ଆରେ ମୁଁ ଗଲାଥରକ ଯାଇଥିଲି ଭଲ ନଥିଲା ମସଲା ବହୁତ ହେଇଯାଇଥିଲା ତ ସେଇଥିପାଇଁ ମୋ ମନ ଟିକେ ନୁହଁ ଯିବାକୁ କଣ କହୁଛୁ ଯିବା ହଉ କହୁଛୁ ଯଦି ଯିବା ଯେ ଦି ଜଣ ଭିତରେ କଣ ମଜା ହେବ ଆଉ ତିନି ଚାରି ଜଣଙ୍କୁ ଫୋନ କର ସେ ରିମା ଲିଜା ଟୁକୁ ସେମାନେ ସବୁ କଣ କରୁଛନ୍ତି ହଉ ମୁଁ ଲିଜାକୁ ତାହେଲେ ଫୋନ କରିକି ଜଣାଉଛି ସିଏ ତ ବାହାରକୁ ଯାଇଥିଲା ଆସିଲାଣି କି ନାହିଁ କେଜାଣି ସନଡେ ତ ଆଜି କଣ ସେ ଆସିଥିବ ଭାରି ତୁ ତାହେଲେ ଟୁକୁ କୁ ଫୋନ କର ତୁ ତାହେଲେ ଖାଲି ଢାବା ରେ ଖାଇବା ନାଁ ଆଉ କିଛି ଅଛି ହଁ ହଉ ତାହେଲେ କଣ କରିବା ଆଉ ମୁଭି ଯିବା ଖାଇବା ଯେ କଣ ଖାଇବା କହୁନୁ ହେ ସନଡେ ରେ ଭାତ ନାଁ ମ ଚିକେନ ବିରିୟାନୀ ମସରୂମ ବିରିୟାନୀ ଚିକେନ ପନିର କହୁନୁ କଣ ଗୋଟେ ଆଇଟମ ଚିକେନ ବିରିୟାନୀ ଚିକେନ ବିରିୟାନୀ ଖାଇବା କି ରେଟ ସେଇ ୱାନ ଫିଫଟୀ ଭିତରେ ଆସିବ ଆଉ କେତେ ଆରେ ଏତେ କଣ ଏତିକି ତ ଆମେ ଏତେଜଣ ପିଲା ହେଲେଣି ଆଉ ସିଏ କମିବ ମ ରେଟ କମେଇବ ତୁ ଚାଲୁନୁ ନାଇଁ କିଛି ଖରାପ ନାଇଁ ମୁଁ ଗଲାଥରକ ସାଧା ଖାଇଥିଲି ତ ସେଇଥିପାଇଁ କହୁଥିଲି କିନ୍ତୁ ଏଥର ଟିକେ ନନଭେଜ ତ ଦେଖିବା କେମିତି କଣ ହେଉଛି ଭଲ ହେଇଥିବ ବୋଧେ ନାଁ ମ ତୋର ଗ୍ୟାଷ୍ଟିକ ବାହାରି ପଡ଼ିବନି ଚାଲ୍ ତୁ ମୋଟୀ ବୁଝିଲୁ ଚାଲ ଚାଲ ବେଶୀ କଥା ନାହିଁ ତୁ ତାହେଲେ ତୁ ତାହେଲେ କାଇଁ ଫୋନ କରିଥିଲୁ ମୋତେ କହିବା ପାଇଁ ନାଇଁ ନାଇଁ ସାଧା ଆଜି ସନଡେରେ ମୁଁ ସାଧା ଖାଇବିନି ନହେଲେ ମୁଁ ଯିବିନି ହଉ ହଉ ଆଜି ତାହେଲେ ଗୋଟେ ମସ୍ତି ଟେ ହେବ ହଉ ହଉ ରଖ ରଖ ବାଏ